ମ୍ୟାଡ଼ାମ୍ ଆପଣ ଏଠି ନୂଆ କି ଆଜ୍ଞା ଆଜ୍ଞା କ'ଣ ପାଇଁ ଆସିଛନ୍ତି କହୁନାହାନ୍ତି ନାଇଁ ନାଇଁ ଆଜ୍ଞା ଆମ ଦୋକାନରେ କାଲାଯାମ ଅଛି ରସଗୋଲା ଅଛି ରସାବଳୀ ଅଛି ଆଉ ଆପଣଙ୍କର ଛେନାଗଜା ଅଛି ଆଜ୍ଞା ଏହିସବୁ ଅଛି ମିଠା ଆଇଟମ୍ ସବୁ ଅଛି ଆପଣ କ'ଣ ନେବେ କୁହନ୍ତୁ ତ ଆଜ୍ଞା ରସଗୋଲା ଦାମ୍ ହେଉଛି ଅଢ଼େଇଶହ ଟଙ୍କା ଆପଣ ଗୋଟା ନେଲେ ଆପଣଙ୍କୁ ଦଶ ଟଙ୍କା ଗୋଟା ପଡ଼ିଯିବ ଆପଣ ଗୋଟା ନେବେ ନାଇଁ କିଲୋ ହିସାବରେ ନେବେ ଆଜ୍ଞା ଆଜ୍ଞା ନିଧିଆ ଭାଇ ଦୋକାନ ଆଗକୁ ଗଲେ ଲେପ୍ଟ୍ରେ ପଡ଼ିବ ନିଧିଆଭାଇ ଦୋକାନ ଆପଣ ଜଷ୍ଟ୍ ଆଗକୁ ପଚାରିଦେବେ ନିଧିଆ ଭାଇ ଦୋକାନ ଗଲେ ଆପଣଙ୍କୁ ସେ କୋଡ଼ିଏ ଟଙ୍କାରେ ବରା ଦେବେ ତା ସହିତ ରସୁଣ ଚଟଣି ଦେବେ ବଢ଼ିଆ ଲାଗେ ବି ରସୁଣ ଚଟଣି ସହିତ ଖାଇଲେ ସେ ବରା ମଡ଼େଇକି ଭଲ ଲାଗେ ଆପଣ ଆଉ କ'ଣ ନେବେ କହୁନାହାନ୍ତି

ଆପଣଙ୍କର ବିରିବରା ଅଛି ଆଉ ବୁଟଯାଇ ବରା ଅଛି ଆପଣଙ୍କର ରସୁଣ ବୁଟ ଯାଇ ଘସା ହୋଇକି ଗୋଟେ ବରା ଅଛି ଆଉ ତାଙ୍କର ବି ଫେମସ୍ ବେଶୀ ଅଛି ଆପଣଙ୍କର ଯେଉଁ ସିଙ୍ଗିଡ଼ାଟା ସିଙ୍ଗିଡ଼ାରେ ଆପଣଙ୍କର ଧଣିଆ ଚଟଣି ଦେଲେ ଭଲ ଲାଗେ ଖାଇବା ପାଇଁ ଚାରିଟା ଦେଉଥିଲେ ମୁଁ ଜାଣିଥିଲି ପାଞ୍ଚଟାରେ ଗୋଟେ ପ୍ଲେଟ୍ ଧଣିଆ ଚଟଣି ଦେଉଛନ୍ତି ଗୋଟେ ପ୍ଲେଟ୍ ଯେଉଁ ପଚିଶ ଟଙ୍କା ଆଜ୍ଞା ଆଜ୍ଞା ଆମ ଢେଙ୍କାନାଳର ବରାଟା ହେଉଛି ଫେମସ୍

ଆଜ୍ଞା ଆଜ୍ଞା କେଉଁ ମିଠା ନେବେ ଆପଣ ଝିଲ୍ଲୀ ମିଠା ନେବେ ନାଇଁ ରସୋଗଲା ନେବେ ନା ଆପଣ ପୋଡ଼ ନେବେ କେଉଁଟା ନେବେ ତିନିଶହ ପଚାଶ ଟଙ୍କା ଆଜ୍ଞା ଆଜ୍ଞା ଆଜ୍ଞା ସେଇଠି ଆମେ କ'ଣ କି କିଲେରେ ସେ ତିନିଶହ ପଚାଶ ଟଙ୍କା ନେଉଛୁ ଯେହେତୁ ମୋଟା ଆକାରରେ ନେଉଛନ୍ତି କମାଉଛୁ ଦଶ କୋଡ଼ିଏ ଟଙ୍କା କେତେ ଲାଭ ହେଉଛି ନା ଆମେ ଆପଣଙ୍କୁ କମାଇବୁ ଆପଣ ନେଇଯାଉନାହାନ୍ତି ଯେଉଁ ସେଇ ଝିଲ୍ଲୀଗଜାଟାକୁ ଆପଣଙ୍କର ସେଇଟା ଦେଡ଼ଶହ ଶହେ ସତୁରି ଟଙ୍କା ଭିତରେ ପଳେଇଆସିବ ନାଇଁ ଆଜ୍ଞା ନାଇଁ ଆଜ୍ଞା ଆପଣ ମୋ ଦୋକାନକୁ ଆସିଛନ୍ତି ଫାଷ୍ଟ୍ କଷ୍ଟମର୍ ଆପଣ ଆସନ୍ତୁ ଦେଖନ୍ତୁ ଗୋଟେ ନେଉନାହାନ୍ତି ଗୋଟେ ଚାଖନ୍ତୁ ଗୋଟେ ଯଦି ଭଲ ଲାଗିବ ଆପଣ ନେବେ ଆପଣ ଆଗେ ଚାଖନ୍ତୁ ଗୋଟେ କାଲାଜାମ ହେଉଛି ଦୁଇଶହ ଅଶୀ ଟଙ୍କା ଯେଉଁ ଦାନାଦାରଟା ହେଉଛି ଶହେ ତିରିଶ ଟଙ୍କା ଆଜ୍ଞା ଆଜ୍ଞା ଦେଉଛି ଦେଉଛି ନିଅନ୍ତୁ ଆଜ୍ଞା ଖାଆନ୍ତୁ କ'ଣ ଲାଗିଲା କୁହନ୍ତୁ ତ ଆଜ୍ଞା ଆଜ୍ଞା ହଁ ଆପଣ ନେଉନାହାନ୍ତି ଝିଲାପି ଅଛି ଝିଲାପିଟା ଏବେ ଗରମ ଗରମ ଝିଲାପି ଆପଣ ପାଟିକୁ ବଢ଼ିଆ ଲାଗିବ ଘରକୁ ନିଅନ୍ତୁ ଘରେ ଛୁଆ ପିଲା ବି ଖାଇବେ